ହଁ ମୋର ଏକ ପ୍ରତିଭା ଅଛି ଯେଉଁଥିରେ କି ମୁଁ ବିଭିନ୍ନ ପ୍ରକାରର ଇଲେକଟ୍ରିକ୍ ଗାଡ଼ି ବନେଇପାରେ ଏହି ବିଷୟରେ ଜାଣିବା ପାଇଁ ମୁଁ ପ୍ରଥମେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ସାର୍ ମୋଟର ଏବଂ ବ୍ୟାଟେରୀ ବିଷୟରେ ପଢ଼ାଇଥିଲେ ଯେଉଁଥିରେ କି ମୁଁ ଜାଣିପାରିଥିଲି ପରବର୍ତ୍ତୀ କ୍ରମେ ମୁଁ ସାର୍ ଙ୍କ ଠାରୁ ପରାମର୍ଶ ନେଇ ବିଭିନ୍ନ ପ୍ରକାରରେ ମୋଟର ବ୍ୟାଟେରୀ ଇଲେକଟ୍ରିକ୍ ଜିନିଷ କିଣିଆଣି ସାର୍ ଙ୍କ ସହିତ ମିଶି ଏକ ଗାଡ଼ି ବନାଇଥିଲି ଯେଉଁଟାକୁ କି ଦେଖିବା ପାଇଁ ବହୁତ ଲୋକ ଆସିଥିଲେ